କାର୍ଯ୍ୟକ୍ଷେତ୍ରରେ ବିବାଦ ବା କଠିନ ପରିସ୍ଥିତି ଉପୁଜିଲେ ମୁଁ ପ୍ରଥମେ ସେ ଜାଗା କୁ ଯାଇ ସେ କ୍ଷେତ୍ରରେ କଣ ହେଇଛି କି କଣ ନାହିଁ ତାକୁ ଆଗେ ସମାଧାନ କରିବି ତାପରେ ସେ କାର୍ଯ୍ୟଟିକୁ କି ଭଳି ଭାବରେ ସୁପରିଚାଳନା ହେଇ ବ୍ୟବସ୍ଥିତ ଢଙ୍ଗରେ ଆଗକୁ ଚାଲି ପାରିବ ସେଥି ପ୍ରତି ଧ୍ୟାନ ଦେବି